ଭାଇ ନମସ୍କାର୍ ହଁ ସାଇକେଲ୍ଟେ ଛୁଆ ଲାଗି ଘିନି ଆଇଛି ଅଛେ କେତେଟା କେତେ ପଡ଼ୁଛେ ନାଇ ବେଶୀ ରେଟ୍ର ନାଇ ହେ ଚାର୍ ହଜାର୍ ଟଙ୍କା ଭିତ୍ରେ ହୁଁ ବେଶୀ ହଁ ହଁ ହୁଁ ମୁଁ ଦେଉଛେଁ

ଯାଉଛେ ହୁଁ ହଁ ଯେ ଲାଲ୍ କଲର୍ର ମିଲ୍ବା ଲାଲ୍ କଲର୍ର ତ ହଁ

ଏ ମତେ ଲାଲ୍ କଲର୍ ମତେ ପସନ୍ଦ୍ ଅଛେ ଲାଲ୍ କଲର୍ର ନେବି ହୁଁ ଆର୍ ଟିକେ କମ୍କୁମା ନାଇ ହୁଏ ଆଜ୍ଞା ଦୁଇଶହ ହଁ ଆଉ ଟିକେ କମ୍ କରୁନ୍ ହଉ ଆଜ୍ଞା ଛୁଆ ଲୋକ୍ ଆଏ ଠିକ୍ ଠିକ୍ ଅଛେ ଏତ୍କି ଏତ୍କି କରିନେମା ତିନ୍ ହଜାର୍ ଆଠ୍ଶହ ଅଛେ ହଁ ଠିକ୍ ଅଛେ ଏତ୍କି ବି ନେଇନେମି ହୁଁ ହଁ ହେ ଲାଲ୍ କଲର୍ଟା ନେବି ହଁ କେତେ ହେଲେ ବେଲେ ଚଲ୍ବା ମୋର୍ ଇହାଦେ ଟଙ୍କା ହଜାରେ ହେଲେ ବି ହଁ ମାର୍କେଟ୍ଟା ସନ୍ଧ୍ୟା ବେଲେ ଚଲ୍ବା କି ନି ହଁ ଆଗ୍ରୁ ତମର୍ ହଁ ଆଗ୍ରୁ ବି ତ ଆସିକରି ନେଇଛେଁ

ହଁ ହେଥିର୍ ଲାଗି ତ ଆପଣ୍ଙ୍କର୍ ଆସିଛେଁ ଯେ ହଁ ହଁ ଠିକ୍ ଅଛେ ହଁ ହଁ ସିଓର୍

ହଁ ହଁ ନେଇଯାଅ ବି ହଁ ବାକିଟା ଦେଲାବେଲେ ସନ୍ଧ୍ୟା ବେଲେ ଆସ୍ମି ନେଇଯିମି

ଠିକ୍ ଅଛେ

ଆଉ କେନ୍ତା ଭଲ

ହଁ ସବୁ ଭଲ୍ ଅଛେ ତା'ପାଇଁ ଏଟା ତ ଘିନି ଆଇଛେଁ ତା'ର୍ ଲାଗି ହଁ ଆଜ୍ଞା କାନ୍ଦୁଛେ ପରେ ଘରେ ସାଇକେଲ୍ ନାଇନ ସାଇକେଲ୍ ନାଇନ ବୋଲୁଛେଁ ସେଥିର୍ ଲାଗି ଆଏଁ ଘରେ ଅଛେ ବଡ଼୍ ସାଇକେଲ୍ ନାଇ ପଡ଼େ ଆଜ୍ଞା ନାଇ ଆଜ୍ଞା ମୋର୍ନେ ଅଛେ ଜୁନ୍ହାଟା ଅଛେ ଚଲେଇ ଦେଉଛେଁ ଦରକାର୍ ପଡ଼୍ଲେ ନେମା ଆରେ ଜୁନ୍ହାଟା ଅଛେ ଚଲେଇ ନେଉଛେଁ ହୁଁ ଛୁଆ'କେ ଛୁଆ କାନ୍ଦୁଛେ ନା ହେଥିର୍ ଲାଗି ତା'ର୍ ଲାଗି ଦରକାର୍ ପଡ଼ିଯିବା ଆଏନ୍ ଦେବ ହେଲେ କହେବି

ବଡ଼ ସାଇକେଲ୍ ର ରେଟ୍ କେତେ ସାଢ଼େ ଚାଏର୍ ହଁ ଆଚ୍ଛା ହଉ ଯାଉଛେଁ ପରେ ନେମି ହେଲା